ଆଗ ସମୟରେ ଆମେ ପାଠ ପଢ଼ିବାକୁ ଚାହୁଁଥିନୁ ହେଲେ ସେମିତି ଜିନିଷ ନଥାଏ ଏମିତି ଜିନିଷକେ ମିଳୁଛେ ସରକାର ତରଫରୁ କିଛି ଅଭିନ କିଛି ଅଭିଜ୍ଞାନ କିଛି ମିଳୁଛେ ସରକାର ତରଫରୁ ସବୁ କିଛି ପ୍ରମୁଖରେ ଏମିତି କିଛି ମିଳୁଛି ଯାହା ପାଇଁ ଆମେ ଭାବିବିନଥିଲୁ ଏମିତି ହେବ ଆଗ ସମୟରେ ଏମିତି ଚାଲୁଥିଲା ଏମିତି ଏବର ସମୟରେ କିନି ଫାଇଭ୍ ଟି ଚାଲୁଛି ଟେକ୍ନୋଲୋଜି ସବୁ ଚାଲୁଛି ଏବେ ବୋର୍ଡ଼ ବି ନାହିଁ ସବୁ ଇନକ୍ୱାଲିଟି ଲାଗିଛି ପ୍ରମୁଖ ସବୁ କିଛି ଚେଞ୍ଜ ହେଇଗଲା ପ୍ରମୁଖ ସବୁ ଟେକ୍ନୋଲୋଜି ଲାଗିଗଲା ଆମେ ଆଗ ସମୟରେ କେତେ କିଛି କରୁଥିନୁ ଏବେ କିଛି ବି କରି ଆଗ ସମୟରେ କିଛି ହଉନଥିଲା କିଛି ଟେକ୍ନୋଲୋଜି ନଥିଲା ଏବେ ମଧ୍ୟ କିଛି ନ କରିବି ଅଲଗା ଜିନିଷଟେ ଟିକେ ଦେଖିପାରୁଛୁ ଫୋନ ମାଧ୍ୟମରେ କିଛି ଟେକ୍ନୋଲୋଜି ମାଧ୍ୟମରେ କଥା କହିପାରୁଛୁଁ ଶୁଣିପାରୁଛୁଁ ଯେଉଁ ଜାଗାରେ ନଥିଲେ ବି ସେ ଜାଗାରୁ କିଛି ହେଉଛି କିଛି ନ ହେଉଛି କେତେ କ'ଣ କ'ଣ ହେଉଛି କ'ଣ ନେଇ ହେଉଛି ତାହା ପାଇଁ ବି ଆମେ ସବୁ କିଛି ଟେକ୍ନୋଲୋଜି ମାଧ୍ୟମରେ ଆମେ ସବୁ କିଛି ଜାନିପାରୁଛୁ ଆଗେର ସମୟରେ ଏମିତି କିଛି ଟେକ୍ନୋଲୋଜି ମଧ୍ୟ ନଥିଲା ସବୁ ତା' ମଧ୍ୟରେ ଚିଠି ରେ ପଠା ହଉଥିଲା ଏବେ ଫୋନ ଯୁଗ ହେଇଗଲା ଟେକ୍ନୋଲୋଜିରେ କମ୍ପୁଟର୍ ତାହା ପାଇଁ ଆମେ ସବୁ କିଛି ପ୍ରମୁଖ ଏ ଯେଉଁ ଏଥିପାଇଁ ଆମେ ବହୁତ ଗର୍ବିତ ଟେକ୍ନୋଲୋଜି ଟେକ୍ନୋଲୋଜି ଉପରେ ବହୁତ ଗର୍ବିତ ହେଉଛୁ ଟେକ୍ନୋଲୋଜି ଦ୍ୱାରା ଆମର ସମୟ ସମୟ ଜଲ୍ଦି ଆମର କାମଟା ଜଲ୍ଦି ହେଉଛି ଏ ଟେକ୍ନୋଲୋଜି ଦ୍ୱାରା ଆମେ ବହୁତ ଆଗକୁ ବଢ଼ିବା ଆମ ଆମେ ଆଗକୁ ବଢ଼ିଲେ ଆମର ଦେଶଟା ଆଗକୁ ବଢ଼ିବ